ଆମ ପଡ଼ିଶା ଘର ସହିତ ପାଟିତୁଣ୍ଡ ଗଣ୍ଡଗୋଳ ହୋଇଥିଲା ଆଉ ଗଣ୍ଡଗୋଳ ହୋଇଥିଲା ଯେ କିଛିଦିନ ପରେ ମୋ ଝିଅର ଦେହଟା ଖରାପ ହେଲା ଖରାପ ହେଲା ପୁଅ ନାହିଁ ଘରେ ମୁଁ ଏକୁଟିଆ ମାଇକିନା ମଣିଷ କ'ଣ କରିବି ବାଧ୍ୟ ହୋଇକି ତାଙ୍କ ଘରକୁ ଯାଇକି କହିଲି କହିଲି କି ମାଉସୀ ମୋ ଝିଅକୁ ଟିକେ ତୁମ ବାଇକ୍ରେ ସୁନାଖେଳା ନେବା ସୁନାଖେଳା ନେଇକି ମେଡ଼ିକାଲ୍ରେ ଆମେ ଟିକେ ଦେଖାଇବା ସେହିଠୁ ବାଧ୍ୟ କରିକି ସେ ସେହିଠୁ ନେଲେ ନେଇକି ମୋ ଝିଅକୁ ସୁନାଖେଳାରେ ନେଇକି ମେଡ଼ିକାଲ୍ରେ ଦେଖାଇକି ଧରିକି ଆସିଲି ଧରିକି ଆସିବା ପରେ ତାଙ୍କ ସାଙ୍ଗରେ ଆଉ କ'ଣ ପାଟିତୁଣ୍ଡ କରିବି ତାଙ୍କ ସାଙ୍ଗରେ ମିଶିଲି କଥାବାର୍ତ୍ତା ହେଲି ଯେମିତି ମିଶିବା କଥା ସବୁ ମିଶିଲି ଆଉ ତ ଦେବା ନେବା ସବୁ ଯେମିତି ସାହାଯ୍ୟ କରିଥିଲେ ସେମିତି ମିଶିଲି ଆଉ